ହଁ ମୁଁ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ କିଛି କହି ପାରିବି ସେ ବିଷୟରେ ମୋର କିଛି ଅଭିଜ୍ଞତା ଅଛି ପ୍ରଥମ ତ ଆମ ଗାଁରେ ଥିବା ଯେଉଁ ମନ୍ଦିରରେ ଯେତେ ସବୁ ଆବର୍ଜନା ଜିନିଷ ଗୁଡ଼ିକ ବାହାରୁଛି ସେ ସବକୁ ଆମ ଗାଁରେ ହେଇ ଥିବା ଯେଉଁ ଡଷ୍ଟବିନ୍ ଗାଁ ମୁଣ୍ଡରେ ଯେଉଁ ଡଷ୍ଟବିନ୍ ଥିବ ସେ ଡଷ୍ଟବିନ୍ରେ ସେଗୁଡ଼ିକୁ ଭର୍ତ୍ତି କରାଯାଏ ଏବଂ ଗାଁର ଯେଉଁ ନଈ ସରି ଯେଉଁ ଡ୍ରେନ୍ ଅଛି ସେ ଡ୍ରେନ୍ ସାହାଯ୍ୟରେ ଯେଉଁ ପାଣି ଯାଉଛି ଏବଂ ପତ୍ରଗୁଡ଼ିକ ସେ ସେଥିରେ ପଡ଼ିକି ପଚି ସଢ଼ି ଯାଉଛି ସେ ସବୁର କାହିଁକି ନା ମଶା ହବାର ସମ୍ଭାବନା ଅଛି ସେଥିପାଇଁ ସେଗୁଡ଼ିକୁ ଆମେ ସଫା କରିବା ଆବଶ୍ୟକ ଆମ ଗାଁର ସମସ୍ତେ ମିଳିମିଶି ସମସ୍ତେ ଆମ ଗାଁକୁ ସ୍ୱଚ୍ଛ ଏବଂ ସ୍ୱଚ୍ଛ କରିବା ଦରକାର ସମସ୍ତେ ମିଶି ଆମେ କାମ କରୁ ସେ ବିଷୟରେ ଗାଁର ସମସ୍ତଙ୍କୁ ବୟସ୍କ ଲୋକଙ୍କୁ ସଚେତନ ଅଭିଯାନରେ ଆମେ ସେମାନଙ୍କୁ ଅବଗତ କରାଇ ଦଉ ପ୍ରଥମତଃ ଯିଏ ସବୁ ଅପରିଷ୍କାର ଜିନିଷ ଯାହା ସେ ସବୁକୁ ଯେଉଁ ଆମେ ଧରୁଛେ ପ୍ରଥମତ ସାବୁନ୍ କିମ୍ବା ଡେଟଲ୍ ସାହାଯ୍ୟରେ ସେୟାକୁ ପରିଷ୍କାର କରିବା ତା ଫଳରେ ମଧ୍ୟ ଆମେ ସ୍ୱଚ୍ଛ ହେଇ ପାରିବା ଏବଂ ଯେ କୌଣସି ଘରର ଆବର୍ଜନା ସମସ୍ତଙ୍କର ଯେତେ ସବୁ ଆବର୍ଜନା ସେ ସବୁକୁ ନିଜ ନିଜ ଘରର ଡଷ୍ଚବିନ୍ରେ ରଖିକି ତାପରେ ଆମେ ଗାଁରେ ଥିବା ବଡ଼ ଡଷ୍ଟବିନ୍ ସାହାଯ୍ୟରେ ସେଗୁଡ଼ିକୁ ରଖୁ ସେ ସବୁକୁ ସଫାସୁତୁରା କରି ସାରିବା ପରେ ସମସ୍ତଙ୍କୁ ଅବଗତ ବୟସ୍କ ଲୋକ ଛୋଟ ପିଲାମାନଙ୍କୁ ସାବୁନ୍ ସାହାଯ୍ୟରେ ଯେଭଳି ସାବୁନ୍ ଡେଟଲ୍ ହ୍ୟାଣ୍ଡ ୱାସ୍ ସବୁ ବ୍ୟବହାର କରି କି ସ୍ୱଚ୍ଛ ରହିବେ ସେ ସବୁ କୁ ଆମେ ଧାରଣା ଦଉ